ଆମେ ବହୁତ ଗୁଡ଼ିଏ ଖବରକାଗଜ ଆମ ନ୍ୟୁଜ୍ ଚ୍ୟାନେଲ୍ ଦେଖିଥିବା ଯେ ଆମେ ଆମର ପାରମ୍ପରିକ ଯେଉଁ ରହିଛି ଗ୍ରହଣ ସେଇ ଗ୍ରହଣରେ ଆମେ ଖାଇବା ମଧ୍ୟ ଭୁଲ ମାନାଯାଏ ସେଥିପାଇଁ ଆମର ବୈଜ୍ଞାନିକମାନେ ତାହାକୁ ସ୍ଵିକାର ନକରି ସେମାନେ କହନ୍ତି ଯେ ଆମେ ଗ୍ରହଣରେ ବିରିୟାନୀ ଖାଇବା ମଧ୍ୟ ଉଚିତ ଅଟେ କିଛି ଅସୁବିଧା ନାହିଁ ସେଥିରୁ କହିବାକୁ ଗଲେ ଆମର ଓଡ଼ିଶାର ମୁଖ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପାଖରେ ମଧ୍ୟ ବି ଭୋଗ ହୋଇନଥାଏ ସେଇଦିନ ଭଗବାନ ବି ଉପାସ ରହିଥାନ୍ତି ଏବଂ ସେଥିମଧ୍ୟରୁ କିଛି ବୈଜ୍ଞାନିକ କୁହନ୍ତି ଯେ ଆମେ ବିରିୟାନି ଖାଇବା ମଧ୍ୟ ବି ଠିକ୍ ହୋଇଥାଏ କ'ଣ ଏଇଟା ଠିକ୍ କି ସେଇ ବିଷୟରେ ମୁଁ ଆଜି କିଛି କହୁଛି ଆମେ ପାରମ୍ପରିକରୁ ଆମେ ବାପା ମା ଜେଜେବାପା ଆମକୁ କହିଛନ୍ତି ଯେ ଗ୍ରହଣ ସମୟରେ ଆମେ କିଛି ଖାଇବା ଉଚିତ ନୁହଁ ଏବଂ ଗ୍ରହଣରେ ଖାଇବା ଦ୍ୱାରା ଆମର କିଛି ଅନିଷ୍ଟ ଘଟିଥାଏ